ସରକାରୀ ଶିକ୍ଷାନୁଷ୍ଠାନ କହିଲେ ଆମର ତ ଢେଙ୍କାନାଳରେ ସ ମାନେ ମୁଖ୍ୟତଃ କଲେଜ ଆଉ ଢେଙ୍କାନାଳରେ ତ ସରକାରଙ୍କର କଲେଜ ଅଛି ଆମର ଏଇଠି ଭୁବନରେ ବି କଲେଜ ଅଛି ଆଉ ଏଇଠି ବି ପିଲା ପାଠ ପଢ଼ୁଛନ୍ତି କିନ୍ତୁ ଆଜିକାଲି ବେସରକାରୀ କଲେଜ ତ ଅନେକ ଖୋଲିଲାଣି ଏଥିରେ ଧନ୍ଦାମୂଳକ ଶିକ୍ଷା ବି ରହିଛି ଆଉ ବେସରକାରୀ କଲେଜରେ ବିଭିନ୍ନ ଗୁଡ଼ାଏ ସେଇଠି ଉନ୍ନ ଉନ୍ନତ ଧରଣର ବି ୟେ ହେଉଛି ପଇସା ବି ଅଧିକ ଦେବାକୁ ପଡ଼ୁଛି ବେସରକାରୀ କଲେଜରେ ସରକାରଙ୍କ ତରଫରୁ ବି ଅଛି କଲେଜ କିନ୍ତୁ ସେଇଠି ସମସ୍ତେ ପଢ଼ିବା ସମ୍ଭବ ନୁହେଁ ଆଉ ବେସରକାରୀ କଲେଜ ତ ଅଧିକ ଖୋଲିଲାଣି ସେଇଠି ହେଉଛି ଧନ୍ଦାମୂଳକ ଶିକ୍ଷାରେ ଆମର ମୋବାଇଲ୍ କେମିତି ତିଆରି କରିବା ଆଉ କୃଷିଜାତୀୟ ୟେ ଜିନିଷ କେମିତି ତିଆରି କରିବା ଏହା ଦ୍ଵାରା ଧନ୍ଦାମୂଳକ ଶିକ୍ଷାରେ ବହୁତ ଶିକ୍ଷା ଦିଆଯାଉଛି ପିଲାମାନେ ଉପକୃତ ହେଉଛନ୍ତି ଆଉ